ମୁଁ ଆଦିବାସୀ ହେୟାର ଅଏଲ୍ ଅର୍ଡର୍ କରିଥିଲି ଏବଂ ତାହା ପ୍ରତିଦିନ ବ୍ୟବହାର କରୁଛି ଏହା ବହୁତ ଭଲ କାମ କରୁଛି ଏବଂ ଚୁଟି ବଢ଼ିବାରେ ସାହାଯ୍ୟ କରୁଛି